ଆମର ଯେଉଁମାନେ ଉପଲବ୍ଧ ଯେଉଁ ଡାକ୍ଟରଖାନାରେ ମାନେ ରୋଗୀମାନେ ଆସିକି ବି ବହୁତ ମାନେ ହଇରାଣ ହେଉଛନ୍ତି କାରଣ ଲାଇନ୍ କରିବାକୁ ହେଉଛି ଟିକେଟ୍ ନେବା ପାଇଁ ହେଉଛି ଯାହାଫଳରେ ସେମାନଙ୍କର ମାନେ ସେମାନେ ଠିଆ ହେବା ଛିଡ଼ା ହେବାଟା ତାଙ୍କର ବହୁତ କଷ୍ଟ ହୋଇଯାଉଛି କିନ୍ତୁ ତଥାପି ସେମାନେ ଛିଡ଼ା ହେଇକି ତାକୁ ଟିକେଟ୍ କାଟିକି ତାପରେ ଯକି ଡକ୍ଟରଙ୍କ ପାଖରେ ଅତିରିକ୍ ଭିଡ଼ ବାବଦରେ ବି ସେମାନେ ଯାଇକି ଦେଖାଇବା ପାଇଁ ହେଉଛନ୍ତି ମୁଁ ଚାହୁଁଛି କ'ଣ ଯେ ଯେ ଯା ଯାହା ମାନେ ଜଣେ ଠିଆ ହେଇଥିବେ ଯେ ସାଙ୍ଗେ ସାଙ୍ଗେ ଟିକେଟ୍ ଦେବାରେ ତାଙ୍କୁ ସାହାଯ୍ୟ କରିବେ ଜଣେ ସାହାଯ୍ୟକାରି ରହିଲେ ତାଙ୍କୁ ସୁବିଧା ହେବ ଓ କୋଭିଡ଼୍ ନାଇନଟି ନାଇନଟିର ଯେଉଁ ଇଏରେ ମୁଁ ବହୁତ ପରିଶ୍ରମ କରିଥିଲି କାରଣ ମୁଁ ଘର ଘର ବୁଲିକି ତାଙ୍କୁ ସବୁ ସେବା ଯୋଗାଇଥିଲି ନିଜର ମୁଁହ ବାନ୍ଧିକି ଓ ଗ୍ଲୋଭ୍ସ ପିନ୍ଧିକି ମୁଁ କୋଭିଡ଼୍ ନାଇଣ୍ଟି ନାଇନରେ ଘରେ ରହିକି ମାନେ ଫୁଟା ପାଣି ଯେଉଁ କାଢ଼ା ପାଣି ପିଇକି ଗରମ ଖାଦ୍ୟ ଖାଇକି ମୁଁ ନିଜର ମୋ ପରିବାରର ଓ ମୋ ନିଜର ସ୍ୱାସ୍ଥ୍ୟ ଭଲ ରଖିଥିଲି ଓ ଅନ୍ୟର ପାଖ ପଡ଼ିଶାକୁ ବି ମୁଁ ମାନେ ସଚେତନ କରିଥିଲି କି କୋଭିଡ଼୍ ନାଇଣ୍ଟିନରୁ ବଞ୍ଚିବା ପାଇଁ ସ୍ୱାସ୍ଥ୍ୟ କରିଥିଲି